ଆଜିକାଲି ଲୋକମାନେ ଆଧୁନିକ ନୃତ୍ୟକୁ ବହୁତ ଭଲ ପାଉଛନ୍ତି ଆଧୁନିକ ନୃତ୍ୟ ଦେଖିବା ପାଇଁ ଲୋକ ଯେତେ ଭିଡ଼ ହଉଛନ୍ତି ଯେଉଁଟାକି ପୁରାତନ ନୃତ୍ୟ କି ମଣିପୁରୀ କି ଓଡ଼ିଶୀ ଡ୍ୟାନ୍ସ ଏମିତିକି ଠାକୁରଙ୍କ ଗୀତ ବୋଲିଲେ ଲୋକ ସେଇଠି ଦେଖାଯାଉ ନାହାଁନ୍ତି ଆଧୁନିକ ନାଚ ଇମିତି ବିଭୋର କରିଛି ଯେ କି ସିଏ ତାକୁ ଦେଖିବା ପାଇଁ ଲୋକ କେଉଁ କେଉଁ ଜାଗାରୁ ଆସି କେଉଁଠୁ ଆସି ଦେଖୁଛନ୍ତି ତାର ବି କିଛି ଧାରଣା ନାହିଁ ସେଥିପାଇଁ ପୁରାତନ ନୃତ୍ୟ ଓଡ଼ିଶୀ ଡ୍ୟାନ୍ସ କତୁରୁ ଆରମ୍ଭ କରି ଅନ୍ୟାନ୍ୟ ନୃତ୍ୟ ସେସବୁ ବୁଡ଼ିବାକୁ ବସିଲାଣି ଲୋକ ଦେଖିବା ପାଇଁ ଇଚ୍ଛା ବି ପ୍ରକାଶ କରୁ ନାହାଁନ୍ତି